ହଁ ପିଲାମାନେ ଯେନ୍ ପାଠ ପଢ଼ୁଛନ୍ ମୁଇଁ ବହୁତ ଚେଷ୍ଟା କରୁଛେ ଯେ ପିଲାମାନେ କେନ୍ତା କିରି ଉପଲବ୍ଧ ହେଇପାର୍ବେ ଚାକିରୀ କ୍ଷେତ୍ରରେ କେନେ ଚାକିରି କରିବେ ସେ ବିଷୟ ନେଇକିରି ମୁଇଁ ବହୁତ ଚେଷ୍ଟା କରିକିରି କୋଚିଂ ସେଣ୍ଟର୍ମାନ୍ଙ୍କୁ ଦେଇକିରି ବହୁତ ଚେଷ୍ଟା କରିକି ପାଠ ପଢ଼ବାର୍କେ ପଡ଼ୁଛି ଏମାନେ ଚାକିରି କଲେ କିଛି କିଛି ସୁବିଧା ମିଲିବା ଆମେ ସେତାକ ଗର୍ବନି କର୍ବାର୍ କେନ୍ତାକରି ଚାକିରରି କଲେ ଦୁଇ ପଇସା କମେଇ ପାର୍ମୁ ଆମର୍ ପରିବାର ଚଲିପାର୍ବେ ସେ ବିଷୟ ନେଇକିରି ମୁଇଁ ବହୁତ ଚେଷ୍ଟା କରିକି ତାକୁ କୋଚିଂ ସେଣ୍ଟର୍କେ ଦେଇକିରି ପାଠ ପଢ଼େଇକିରି ବହୁତ ଚେଷ୍ଟା ଚାଲିଛେ କେନ୍ତାକିରି ମାନେ ଚାକିରି କରିବେ ସେ ବୃଦ୍ଧିତି ମୁଁ ହିଁ ଅଛେଁ